ଖେଳ ଲୋକଙ୍କର ଶରୀରକୁ ଆଉ ମାନସିକକୁ ସୁସ୍ଥତା ରଖିଥାଏ କାରଣ ଦେଖ ଗୋଟେ ଲୋକଟା ସବୁବେଳେ କାମ କାମ କାମରେ ପୁରା ବ୍ୟସ୍ତ ରହିଥାଏ ଯେତେବେଳେ ତାକୁ ଖେଳିବାକୁ ସମୟ ମିଳିଥାଏ ସେ ଖେଳିବାକୁ ଯାଏ ସେ ସମୟରେ ସେ କେବଳ ଖେଳରେ ହିଁ ରହିଯାଏ ଆଉ ଖେଳିଥାଏ ସାଙ୍ଗମାନଙ୍କ ସହିତ ମଜାମସ୍ତି କରିଥାଏ ଆଉ କାମ କଥା ପୁରା ଭୁଲିଯାଏ ଆଉ ମାନସିକ ଯେତିକ ଥିବା ନା କାମର ଭାର ସବୁ ସେସବୁ ମୁଣ୍ଡରେ କିଛି ନଥାଏ ମାନସିକ ଚାପରୁ ସେ ଦୂରାଇ ରହେ ଆଉ ଖେଳିବା ଦ୍ୱାରା ଖେଳରେ ବିଭିନ୍ନ ପ୍ରକାର ଖେଳ ଅଛି ନା ଯେମିତିକି କ୍ରିକେଟ୍ ଆଉ ହକି ଆଉ ଫୁଟବଲ୍ ସେଇଭଳି ଖେଳିଲେ ଶରୀର ସୁସ୍ଥ ରହିଥାଏ କାରଣ ଦେଖ ଦୌଡ଼ିବା ହାତ ଏପଟ ସେପଟ ହବନା ଦୌଡ଼ିବା ଆଉ ବ୍ୟାଟ୍ ବଲ୍ ଖେଳିବା ହାତ ଗୋଡ଼ ସବୁ ଚାଲିଲା ଚାଲିବା ଦ୍ୱାରା କ'ଣ ରକ୍ତ ଚଳଚଞ୍ଚଳ ହେଲା ରକ୍ତ ଚଳଚଞ୍ଚଳ ହେଲେ ଆମ ଦେହର ଯେଉଁ ବିଭିନ୍ନ ପ୍ରକାର ଯେଉଁ ରୋଗ ନଥାଏ ତାହା କେବେ ହେଇନଥାଏ ରକ୍ତ ପୁରା ଚଳଚଞ୍ଚଳ ଧୀର ସୁସ୍ଥରେ ମାନେ ଦେହକୁ ସୁସ୍ଥ କରିଥାଏ ବ୍ୟାୟାମ ହେଲା ଭଳିଆ ଖେଳଟା କାମ ଦିଏ ଆମେ ବ୍ୟାୟାମ ବି କରିପାରୁନୁ ନା ଖେଳିବା ଦ୍ୱାରା ତା'ର ବ୍ୟାୟାମ ଭଳିଆ କାମ କରେ ସେଥିପାଇଁ ପ୍ରତ୍ୟେକ ଲୋକଙ୍କୁ ଖେଳ ଶାରୀରିକ ଏବଂ ମାନସିକ ସୁସ୍ଥତା ଯୋଗଦାନ କରିଥାଏ ତେଣୁ ପ୍ରତ୍ୟେକ ଲୋକ ସବୁଦିନେ ଖେଳ ଖେଳିବା ଦରକାର ଖେଳ ଖେଳିବା ଦ୍ୱାରା ନିଜର ମନକୁ ବହୁତ ଖୁସି ଲାଗେ ଏବଂ ମାନସିକ ଚାପରୁ ଗୋଟେ ଲୋକ ମୁକ୍ତି ମିଳିଥାଏ